ମହାମାରୀ ସମୟରେ ଲୋକମାନେ ଅନେକ ଅସୁବିଧାରେ ଥିଲେ ଲୋକମାନେ ନା ବଜାରକୁ ଯାଇପାରୁଥିଲେ ନା ଘରେ ଖାଇବା ପାଇଁ କିଛି ବଜାର ବଜାର କିଛି ଆଣିପାରୁଥିଲେ ହାଟ ବଜାର ମାନ ତ ସବୁ ବନ୍ଦ ଥିଲା ଲୋକମାନେ ଘର ଠୁ ବାହାରକୁ ଯିବା ପାଇଁ ବି ମନା ଥିଲା ହେଲେ ରାସନ ଫସନ ବହୁତ କଷ୍ଟରେ ଘରକୁ ଆଣି ଲୋକମାନେ ଖାଉଥିଲେ

ଲୋକମାନେ ଭଲ ଅବସ୍ଥାରେ ନଥିଲା ତା'ପରେ ଲୋକମାନେ କେମିତି କେମିତି ବୋଲେ ହାତରେ ହାତରେ ପଇସା ଛୁଆଁ ଛୁଇଁ ବି ନଥିଲା ହେଲେ ହାତରେ ହାତରେ ପଇସା ପଇସା ମଇସା କିଛି ଦେଇ ନଥର ୟୁ ପି ଆଇ ବ୍ୟବହାର କରିଥିଲେ ମୋବାଇଲ ଫୋନ ପେ'ରୁ ଆକୁ ପଠାଇ ଦେଇଥିଲେ ସେମାନେ ଘରକୁ ଟିକେ ରାସନ ଦେଇଥିଲେ ଥାନ୍ତି ଏମିତି ସେମିତି